ସାଧାରଣତଃ ଆମ ଅଞ୍ଚଳରେ କାଉ ଶୁଆ ଟିକି ଚଢ଼େଇ ବାଇଚଢ଼େଇ ଏହି ପ୍ରକାର ପକ୍ଷୀ ଦେଖିବାକୁ ମିଳିଥାଏ ସେହି ପକ୍ଷୀମାନଙ୍କ ମଧ୍ୟରୁ ଆମ ଅଞ୍ଚଳରେ କାଉ ଅଧିକ ପରିମାଣରେ ଦେଖାଯାଏ ଶୁଆ ଆଉ ଟିକି ଚଢ଼େଇ ବାଇଚଢ଼େଇ ଏମାନଙ୍କୁ ବି ଦେଖାଯାଏ କିନ୍ତୁ କମ୍ କାଉ କାଉ ପକ୍ଷୀ କାଉଙ୍କୁ ବେଶୀ ଦେଖାଯାଏ ଆମ ଅଞ୍ଚଳରେ ଆଉ ସେମାନଙ୍କ ମଧ୍ୟରୁ ଶୁଆକୁ ମତେ ବହୁତ ବହୁତ ଭଲ ଲାଗେ ଦେଖିବାକୁ କାହିଁକିନା ଶୁଆଙ୍କୁ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଏ ଶୁଆଙ୍କ ବେକରେ ଗୋଟେ ରେଡ଼୍ କଲର୍ ଷ୍ଟିକର୍ ଟାଇପ୍ର ଲଗା ଥାଏ ଶୁଆର ଓଠ ଶୁଆ କଥା କହିପାରେ ସେଥିପାଇଁ ମତେ ବହୁତ ପସନ୍ଦ ଲାଗେ ଶୁଆ ପକ୍ଷୀକୁ କିନ୍ତୁ ଆମ ଅଞ୍ଚଳରେ ଶୁଆ ଟିକେ କମ୍ ଦେଖାଯାଏ କିନ୍ତୁ କାଉ ଅଧିକ ପରିମାଣରେ ଦେଖାଯାଏ ଆମ ଅଞ୍ଚଳରେ ସବୁବେଳେ ଆମେ ଦିନସାରା କାଉଟା କାଉର ଡାକ ଶୁଣି ଥାଉ ଆଉ କାଉକୁ ବେଶୀ ପରିମାଣରେ ଦେଖାଯାଏ ଆଉ ଶୁଆ ବାଇଚଢ଼େଇ ଟିକି ଚଢ଼େଇ କିନ୍ତୁ ଶୁଆକୁ ଅଧିକ ପରିମାଣରେ ଦେଖାଯାଏ ନାହିଁ କିନ୍ତୁ ବାଇ ଚଢ଼େଇ କାଉ ଟିକି ଚଢ଼େଇ ଏମାନଙ୍କୁ ଅଧିକ ପରିମାଣରେ ଦେଖାଯାଏ ଆମ ଅଞ୍ଚଳରେ କିନ୍ତୁ ଶୁଆକୁ ଶୁଆ ପକ୍ଷୀ ମତେ ବେଶୀ ପ୍ରିୟ ମତେ ପସନ୍ଦ ଲାଗେ କାହିଁକିନା ଶୁଆ କଥା କହିପାରେ ଶୁଆକୁ ସବୁ ଲୋକମାନେ ଘରେ ପୋଷନ୍ତି କାରଣ ଶୁଆ ଦେଖିବାକୁ ବହୁତ ସୁନ୍ଦର ଶୁଆ କଥା ବି କହିପାରେ ଶୁଆପଖୀ ଶୁଆ ପକ୍ଷୀକୁ ଯେଉଁଟା ଶିଖେଇଦେଲେ ସେ କହିପାରେ ଆଉ ସମସ୍ତେ ଶୁଆଙ୍କୁ ଘରେ ପୋଷନ୍ତି ସେଥିପାଇଁ ଶୁଆ ପକ୍ଷୀକୁ ମତେ ବେଶୀ ପସନ୍ଦ ଲାଗେ ଶୁଆପକ୍ଷୀ ମୋର ପ୍ରିୟ ପକ୍ଷୀ ଆଉ ଶୁଆପକ୍ଷୀକୁ ଘରେ ରଖିଲେ ଆମେ ତାକୁ ଖାଇବାକୁ ଦେଉ କଥା ବି ସେ ଶୁଆପକ୍ଷୀ କଥା ବି କହିପାରେ ଆମେ ତାକୁ ଯେଉଁ କଥା ଶିଖେଇ ଥାଉ ସେ ସେହି କଥା କହିପାରେ ସେଥିପାଇଁ ଶୁଆପକ୍ଷୀ ମୋର ପ୍ରିୟ